ମୁଁ ପ୍ରଥମେ ଗୋଟେ କଟନ୍ କୁର୍ତ୍ତିଟାଏ ଆଣିଥିଲି ଗୋଟେ ଦୋକାନ ଭଲ ଦୋକାନରୁ ସେ ସେଇଟା ପିନ୍ଧିବା ପାଇଁ ମଧ୍ୟ ବହୁତ ନରମ ଥିଲା ଏବଂ ସଫ୍ଟ ଥିଲା ଖରାଦିନେ ସେଇଟା ମଧ୍ୟ ପିନ୍ଧିଲେ ବହୁତ ଥଣ୍ଡା ଲାଗେ ଯେହେତୁ କଟନ୍ଟା ପିନ୍ଧିଲେ ଥଣ୍ଡା ଲାଗେ ସିନ୍ଥେଟିକ୍ ଅପେକ୍ଷା ତ ମୁଁ ଟିକିଏ ଭଲ କଟନ୍ କୁର୍ତ୍ତିଟେ ଆଣିଥିଲି ସେଇଟା ପିନ୍ଧିବା ପରେ ମୋତେ ସେଇଟା ବହୁତ ଭଲ ଲାଗିଲା ଏବଂ ମୁଁ ଘରେ ବି ମଧ୍ୟ ବହୁତ ଖୁସି ହେଲେ ତାକୁ ଦେଖିକି ମୁଁ ପିନ୍ଧିବା ପରେ ଏବଂ ମୁଁ ଗୋଟେ ପାର୍ଟିକୁ ଯାଇଥିଲି ସେଇଟା ସେଇଠି ପିନ୍ଧିକି ଗଲା ପରେ ଲୋକେ ବି ମଧ୍ୟ ଦେଖିକି ମୋତେ ଖୁସି ହେଇ କହିଲେ ଏଇଟା କେଉଁଠୁ ଆଣିଛି ବୋଲି ଏବଂ ମୁଁ ତାଙ୍କୁ କହିଲି କି ଏଇ ଜାଗାରୁ ଆଣିଛି ସେମାନେ ମଧ୍ୟ କହିଲେ କି ସେ ସେଇଠୁ ଯାଇକି ଆଣିବେ କୁର୍ତ୍ତି